ମୁଁ ମୋ ସାଙ୍ଗ ଉପରେ ଏକ ଗଦ୍ୟ ଲେଖିବାକୁ ଗଦ୍ୟ ଲେଖିବାକୁ ଚାହେଁ ମୋ ସାଙ୍ଗ ମୋ ସାଙ୍ଗ ବହୁତ ଭଲ ମୁଁ ଲେଖି ମୁଁ ଏକ ଗଦ୍ୟ ଲେଖିବା ଦ୍ୱାରା ମୋ ସାଙ୍ଗ ମୋ ସାଙ୍ଗକୁ ତ ସେ ପଢୁ ପଢୁ ବହୁତ ଖୁସି ହୋଇଗଲା ଖୁସି ହେବା ଦ୍ୱାରା ମୁଁ ମୋ ଘର ଲୋକଙ୍କୁ ଦେଖାଇଲି ମୋ ଘରଲୋକ ବହୁତ ଖୁସି ହୋଇଗଲେ ମୁଁ ମୋ ଶିକ୍ଷକକୁ ଦେଖାଇଲି ସେମାନେ ବି ବହୁତ ଖୁସି ହୋଇଗଲେ ମୋ ସାଙ୍ଗ ଉପରେ ଲେଖିବା ଦ୍ୱାରା ମୋ ସାଙ୍ଗକୁ ତ ବହୁତ ବହୁତ ଭଲ ଲାଗିଲା ଗଦ୍ୟଟା ପଢ଼ିକି ମୁଁ ମୋ ସାଙ୍ଗ ଉପରେ ମାନେ ସେ କ'ଣ କରେ କ'ଣ କରେ ଇତ୍ୟାଦି ଇତ୍ୟାଦି ବିଷୟରେ ତା'ର ଭଲ ଗୁଣ ତା'ର ସବୁ ମୁଁ ମୋ ସାଙ୍ଗ ଉପରେ ଲେଖିଥିଲି ମୋ ସାଙ୍ଗକୁ ପଢ଼ିବା ଦ୍ୱାରା ତ ବହୁତ ଖୁସି ଲାଗିଲା କିନ୍ତୁ ମୋ ମୋର ଅନ୍ୟ ଲୋକମାନେ ପଢ଼ିବା ଦ୍ୱାରା ବି ସେମାନଙ୍କୁ ବହୁତ ଭଲ ଲାଗିଲା ସେମାନେ କହିଲେ ବହୁତ ସୁନ୍ଦର ହୋଇଛି ଗଦ୍ୟଟି ମୋ ମାଆ ବାପା ବି ପଢ଼ିବା ଦ୍ୱାରା ସେମାନେ ବହୁତ ଭଲ ଲାଗିଲା ମୁଁ ମୋ ସାଙ୍ଗ ପାଇଁ ମୁଁ ଏକ ଗଦ୍ୟ ଲେଖିଥିଲି ମୋତେ ମୁଁ ପ୍ରଥମେ ପଢ଼ିଲି ପଢ଼ିବା ଦ୍ୱାରା ମୋତେ ଠିକ୍ ଲାଗିଲା ଠିକ୍ ଲାଗିବା ଦ୍ୱାରା ମୁଁଁ ସାଙ୍ଗକୁ ଡେଲି ପଢ଼ିବା ମୋ ସାଙ୍ଗ ତ କହିଲା ବହୁତ ବଢ଼ିଆ ହୋଇଛି ଗଦ୍ୟଟା ମୋ ସାଙ୍ଗ ବି ପଢ଼ିଲା ପଢ଼ିବା ଦ୍ୱାରା ସମସ୍ତଙ୍କୁ ଭଲ ଲାଗିଲା ମୁଁ ମୋ ସାଙ୍ଗରେ କିଛି ଭଲ ଗୁଣ ଲେଖିଲି ଲେଖିବା ଦ୍ୱାରା ତା'ପରେ ମୁଁ ମୋ କବିତା କିଛି ମୋ ସାଙ୍ଗର ଅନେକ କିଛି କବିତା ଉପରେ ଲେଖିବା ଏମିତି ବି ମାନେ ବହୁତ ଭଲ ଲାଗେ ଶୁଣିବା ପାଇଁ କିନ୍ତୁ ମୋ ସାଙ୍ଗକୁ ତ ବହୁତ ଭଲ ଲାଗେନା ମୋ ଗଦ୍ୟଟା